ହଁ ମୋର ଇ ସେବାରେ ମୋର ଅଭିଜ୍ଞତା ଅଛି ତା ଆଧାର କାର୍ଡ଼ ଭୋଟର କାର୍ଡ଼ ପ୍ୟାନ କାର୍ଡ଼ ସେତେବେଳେ ଲୋକ ଜାଣିପାରୁନଥିଲେ ଏବେ ଇ ସେବା ହୋଇଥିବାରୁ ଲୋକମାନେ ନିଜର ଆଧାର କାର୍ଡ଼ ଭୋଟର କାର୍ଡ଼ ପ୍ୟାନ କାର୍ଡ଼ କରୁଛନ୍ତି ତ ଆଧାର କାର୍ଡ଼ରେ ନିଜ ଜନ୍ମ ତାରିଖ ବାପାଙ୍କ ନାଁ ବୋଉ ନାଁ ଆଡ୍ରେସ ଜିଲ୍ଲା ଠିକଣା ଥାନା ଇତ୍ୟାଦି ଅଛି ଥିବାରୁ ଲୋକମାନେ ସବୁ ଦେଶ ଯାଇ ନିଜର ପରିଚୟ ପ୍ରମାଣପତ୍ର ଦେଖେଇ ପାରୁଛନ୍ତି ଅର୍ ଭୋଟର କାର୍ଡ଼ରେ ପ୍ୟାନ କାର୍ଡ଼ରେ ବି ଅଛି ଲୋକ ପ୍ୟାନ କାର୍ଡ଼ରେ ଘରେ ବସି ଇ ସେବା ଥିବାରୁ ଲୋକେ ଘରେ ବସି ଗୋଟିଏ ଜାଗାରୁ ଅନ୍ୟ ଜେଗାକୁ ପଇସା ପଠେଇ ପାରୁଛନ୍ତି ଆଉ ମୋର ସମୟ ଆଉ ପରିଶ୍ରମ ଦୁଇଟା ଯାକ ରହିଯାଉଛି ଆଉ ଇ ସେବା ଥିବାରୁ ଲୋକମାନେ ଏସି ବିସି ଇନ୍କମ୍ କାସ୍ଟ ଜମି ପରିଚୟ ପ୍ରମାଣପତ୍ର ଇତ୍ୟାଦି କରିପାରୁଛନ୍ତି ଯଦି ଇ ସେବା ନଥାନ୍ତେ ତାହେଲେ ଆମେ ବହୁତ ସମାକ୍ଷାର ମାନେ କରିପାରୁ ନଥାନ୍ତୁ ଇ ସେବା ଥିବାରୁ ଆମେ ବହୁତ ଉପଲବ୍ଧ ମାନେ ଖୁସି ଅନୁଭୂତି କରୁ